ଆମ ଗାଁରେ କାର୍ତ୍ତିକ ପୂର୍ଣ୍ଣମୀ ଜାଗର ଦଶହରା ଇତ୍ୟାଦି ବହୁତ ଧୁମଧାମରେ ପାଳନ ହୋଇଥାଏ କାର୍ତ୍ତିକ ପୂର୍ଣ୍ଣମୀରେ ବହୁତ ଲୋକ ଆସିଥାଆନ୍ତି ଏବଂ ତିନିଦିନ ଧରି ଯାତ୍ରା ହୋଇଥାଏ ଆଉ ଜାଗରରେ ମଧ୍ୟ ବହୁତ ଲୋକ ଆସିଥାଆନ୍ତି ବହୁତ ଦୋକାନ ବଜାର ପଡ଼ିଥାଏ ଦଶହରା ବି ସେହିପରି ତିନିଦିନ ଧରି ଯଜ୍ଞ ହୋଇଥାଏ ଲୋକମାନେ ବହୁତ ଆଉ ଭୋଜିଭାତ ମଧ୍ୟ ହୋଇଥାଏ ବହୁତ ଲୋକମାନେ ଆସିଥାଆନ୍ତି